ହ୍ୟାଲୋ ହଁ ଆଜ୍ଞା ଗୋଟେ ନାଟ୍ କରିବାର ଅଛି ସେଥିଲାଗି ସାମାନ୍ ପତ୍ର କାଁଣ କାଁଣ ଲାଗିବ ସାର୍ ଏଇଟା ଟିକେ ଟେଷ୍ଟ୍ ସବୁ ନା ଷ୍ଟେଜ୍ ଫେଜ୍ ଲାଗି ସାଉଣ୍ଡ୍ ସାମାନ୍ ଲାଇଟ୍ ସାମାନ୍ ପ୍ରତ୍ୟେକ ଜିନିଷ୍ ଲାଗି କିନା ନାଇ ସାମାନ୍ କାଁଣ କାଁଣ ମାନ ଲାଗ୍ବା କେତେ ଖର୍ଚ୍ଚା ଆସ୍ବା କମ ବଜେଟ୍ ନା ସେଇଟା ବସା ହବ କମ ବଜେଟ୍ ନେ ବସା ହବାର ଅଛି କି ନା ଏ ତିରିଶ୍ ହଜାର ଭିତରେ କୋଡ଼ିଏ ତିରିଶ ହଜାର ଭିତରେ ବସା ହବାର ଅଛି କାଁଣ କାଁଣ ମାନ ଲାଗିବ ସେ ଡିସ୍କୋ ଲାଇଟ୍ ମାନ ବି ଲାଗ୍ବା କେ ଏନ୍ତା

ଉଁ ଆରୁ ସେ ଓଫର ସାଉଣ୍ଡ୍ ସାମାନ୍ ଯେନ୍ତା କି ସ୍ପିକର୍ ମାନ ଲଗାସନ୍ ଯେ ହୁଁ କାଁଣା କମ୍ ସେ କମ୍ ବାର ତେରଟା ଦରକାର୍ ନା ଓପର ଲାଗିବି ହଁ ହଁ ମାଇକ୍ ଲାଗିବ ଆଉ କାନରେ ଲଗବା ଲାଗି ବି ତ ଦରକାର ଆଜ୍ଞା ୱାୟାରଲେସ୍ ବାଲା ମିଳିବ କାଁଣା ମାନେ ରେଟ୍ ପାଣିମାନେ ପଡ଼ୁଛେ ଏନ୍ତା ଆପଣ କେନ୍ ଅଛନ୍ ଯେ ଦୋକାନ୍ରେ ଅଛନ୍ କି ବାହାରେ ଅଛନ୍ ହୁଁ ସାର୍ ଅଃ ହୁଁ ଯେ ଟିକେ ଚେକ୍ କରି କିରି କହି ଥିଲେ ଭଲ୍ ହେତା ଆଜ୍ଞା ଆଜ୍ଞା ଆରୁ ଏଇଟା କାଲି ଦରକାର ଥିଲା କି ନା ସେଥିପାଇଁ କହୁଥିଲି ହୁଁ ହୁଁ ହଁ ଏବେ ଆପଣ ଆସିବେ କି ଏମ୍ତା କାଁଣା ସେନ ପୁରୁଣା ପ୍ରୋଗ୍ରାମ୍ ନେଇଛନ୍ତି କି ଏନ୍ତା କି ହୁଁ ହୁଁ ଆଉ ଯଦି କିଣି କିଣିବା ଲାଗି ଗଲେ କେତେ ତ ଖର୍ଚ୍ଚ ହବ ସେଇଟା ଏମ୍ତା ଆଉ ଭାଡ଼ା ଏମ୍ତା ଆଉ କିନ୍ ନ ଏଇଟା ଡିଲର୍ କିନ୍ ଅଛନ୍ କି ଆପଣ ଡିଲିଙ୍ଗ୍ କରୁସନ୍ ଏଇଟା କି ଡିଲର୍ ଏନ୍ତା କି ଏଇ ଥିରେ ଡିଲର୍ କିନ ଅଛି ଏନ୍ତା ଆଜ୍ଞା ଓକେ ଆଜ୍ଞା ନ ହେଲେ ରହୁଛି ମୁଇଁ ଆପଣଙ୍କେ କଲ୍ କରିବି ହେଲା